ରୋଷେଇ କରିବା କେବଳ ମହିଳାଙ୍କ କାମ କାମ ନୁହେଁ ପୁରୁଷମାନେ ବି ରୋଷେଇ କରିଥାନ୍ତି ଯେମିତିକି ମୁଁ ମୋ' ମାମାଙ୍କ ଦେହ ଖରାପ ହେଇଥିଲେ ମୁଁ ଘରେ ରୋଷେଇ କରେ ଏବଂ ପଦାରେ ବି ପୁଅ ପିଲା ଯେଉଁ ହଷ୍ଟେଲରେ କି ପଦାରେ ଯେଉଁ କାମ ଆମ କରନ୍ତି ସେମାନେ ବି ନିଜେ ବି ରୋଷେଇ କରି ଖାଆନ୍ତି ପୁଅ ପିଲା ବି ସବୁ ରୋଷେଇ କରିଥାନ୍ତି